ଆପଣ ଓଲାରୁ କହୁଛନ୍ତି ମୁଁ ଭୁବନେଶ୍ୱରରୁ ମୋ ବନ୍ଧୁବାନ୍ଧବ ଅଛନ୍ତି ଟିକିଏ ଆଣିକି ନିମାପଡ଼ାରେ ଛାଡ଼ିଦେବେ ଆଉ ଯେଉଁ ନିମାପଡ଼ାରେ ଆଉ ହେଉଛି ନିମାପଡ଼ାରେ ଓମେନ୍ସ କଲେଜ୍ ଓମେନ୍ସ କଲେଜ୍ ଯେ ଦିବ୍ୟାବିହାର ଦିବ୍ୟାବିହାର ନିମାପଡ଼ାରେ ଯେଉଁ ଭୁବନେଶ୍ୱରରୁ ଆସିବେ ଆଉ ଉତ୍ତରା ଉତ୍ତରାରୁ ପୁରୀ ବାଇପାସ୍ ରୋଡ଼ରେ ଆସିବେ ପୁରୀ ବାଇପାସରୁ ହରିପୁର ଦେଇକି ଆଉ ଦେଇକି ରଟିଲ ଉଁ ଦେଇକି ଆସିବେ ଆସିକି ଷ୍ଟେଟ୍ ବ୍ୟାଙ୍କ୍ ପାଖରେ ପହଁଚିକି ବାଆଁ ଟିକିଏ ବାଆଁ ପଟରେ ଗୋଟେ ରୁଟ୍ ଅଛି ରୁଟ୍ ଦେଇକି ଜଗନ୍ନାଥ ପ୍ୟାଲେସ୍ ଲେଖା ହେଇଛି ଜଗନ୍ନାଥ ପ୍ୟାଲେସରୁ ଫେର ଟିକିଏ ଆଗକୁ ଯିବେ ଆଗକୁ ଯାଇକି ଡାହାଣ ପଟକୁ ଗୋଟେ ରୁଟ୍ ଅଛି ଡାହାଣ ପଟରେ ରେଲେଣ୍ଟ ଫାଇନାନ୍ସ ଅଫିସ୍ ଅଛି ଏଲ୍ଏନ୍ଟି ଅଫିସ୍ରେ ଆପଣ ଲିନୁ ମ୍ୟାଡ଼ାମଙ୍କୁ ପଚାରିଦେବେ ସିଏ ମାନେ ଆସିକି ପହଞ୍ଚିଯିବେ ସେଇଘରେ ଆଉ ପହଞ୍ଚିକି ଫୋନ୍ କରିବେ ଆଉ